ଆମ ଆମ ଗାଁରେ ଗୋଟିଏ ବିରାଟ ବଡ଼ ପୋଖରୀ ଅଛି ସେଠାରେ ଆମ ଗାଁର ସମସ୍ତେ ଗାଧୋଇବାକୁ ଯାଆନ୍ତି ଏବଂ ଆମେ ମଧ୍ୟ ସାଙ୍ଗ ସାଥି ହୋଇ ପୋଖରୀରେ ଗାଧୋଇବାକୁ ଯାଉ ଗାଧୋଇଲା ସମୟରେ ଆମେ ସମସ୍ତେ ପହଁରିବା ପାଇଁ ଅଭ୍ୟାସ କରିଥାଉ ଏବଂ ଛୋଟ ଛୋଟ ବାଳକମାନଙ୍କୁ ମଧ୍ୟ ପହଁରିବା ପାଇଁ ଅଭ୍ୟାସ କରାଇଥାଉ ଯାହାଫଳରେ ସେମାନେ ମଧ୍ୟ ତାଙ୍କର ଭବି ପହଁରିବା ଦ୍ୱାରା ତାଙ୍କର ଭବିଷ୍ୟତ ବି ଉଜ୍ଵଳମୟ ହୋଇଥାଏ ବୋଲି ଆମେ ସେମାନଙ୍କୁ ପରଁରିବାରେ ସାହାଯ୍ୟ କରିଥାଉ ସେହି ପୋଖରୀରେ ପ୍ରାୟତଃ ଅଧିକାଂଶ ଜଳାଶୟ ରହିଥାଏ ଏବଂ ସେହି ପୋଖରୀକୁ ନେଇ ଆମ ଅଞ୍ଚଳର ଆଖ ପାଖ ଗାଁ ଗହଳିର ଲୋକମାନେ ଗାଧୋଇବାକୁ ଆସନ୍ତି ପୋଖରୀ ମଧ୍ୟ ବହୁତ ସୁନ୍ଦର ହୋଇ ଦେଖା ଯାଇଥାଏ ଯାହାଫଳରେ ସମସ୍ତେ ପୋଖରୀକୁ ଆସିବାକୁ ମନ ଉ ଉତ୍କଣ୍ଟାର ସହିତ ଆନନ୍ଦିତ ନେଇଥାନ୍ତି